ହ୍ୟାଲୋ ଭୁବନେଶ୍ୱର ମେଫେୟାର୍ ରେଷ୍ଟୁରାଣ୍ଟରୁ କହୁଛନ୍ତି ଆଜ୍ଞା ଆଜ୍ଞା ଆମର ତିନି ତାରିଖରେ ଗୋଟାଏ ବାର୍ଥ୍ ଡେ ସେଲିବ୍ରେସନ୍ ପାର୍ଟି ଅଛି ଆପଣଙ୍କ ରେଷ୍ଟୁରାଣ୍ଟରେ କରିପାରିବୁ କି ଆଜ୍ଞା ଆଜ୍ଞା ଆପଣଙ୍କ ରେଷ୍ଟୁରାଣ୍ଟ ତିନି ତାରିଖରେ ପାର୍ଟି ହେବ ଆଜ୍ଞା ଆମେ ତ ଆପଣଙ୍କ ରେଗୁଲାର୍ କଷ୍ଟମର୍ ଆଜ୍ଞା ଆମ ପାଇଁ ଆଉ କ'ଣ ସୁବିଧା ଟିକଏ କରନ୍ତୁ କ' ଣ ଡିସକାଉଣ୍ଟ୍ ଫିସ୍କାଉଣ୍ଟ୍ କୁପନ୍ ଅଛି କି ଆଜ୍ଞା ଆଜ୍ଞା ପାଞ୍ଚ ପରସେଣ୍ଟ ଡିସକାଉଣ୍ଟ ନାଇଁ କ'ଣ ଗୋଟେ କରନ୍ତୁ ପାଞ୍ଚ ପରସେଣ୍ଟ ଆମେ ଆପଣଙ୍କ ରେଗୁଲାର୍ କଷ୍ଟମର୍ ଆଉ ଗୋଟେ କ'ଣ କରନ୍ତୁ ଆଜ୍ଞା ଦଶଗଡ଼ା ଦଶ ପରସେଣ୍ଟ ଠିକ୍ ଅଛି ଯେ ଆଉ ଆଜ୍ଞା ପାର୍ଟି ହେବ ମେନୁ କ'ଣ ଦରକାର ହେବ ମେନୁ ପୁଣି ଭଲ ହେବାର ଦରକାର ନା ଆଜ୍ଞା ଆମେ ପଚାଶ